ହଁ ଆଜ୍ଞା ମୁଁ ଆପଣଙ୍କ ପାଖରେ ଡେଲିଭରି ପାଇଁ ଅର୍ଡ଼ର କରିଥିଲି କାଇଁ ଆପଣ କୁଆଡ଼େ ପଠେଇଲେ ଦୁଇଟା ଜିନିଷ ଆସିଲା ଆଉ ଗୋଟିଏ ଜିନିଷ ମୋ ପାଖକୁ ଆସିଲାନି ତେଣୁ ସେଇଟା କେଉଁଠିକି ଯାଇଛି କେମିତି ଆଉ ଜଣାପଡ଼ିବ ଅଲଗା ଅଡ୍ରେସରେ କୁଆଡ଼େ ପଳେଇଲା ତେଣୁ ତାର ଟିକିଏ ଆପଣ ତଦନ୍ତ କରିକି ମୋତେ ଟିକିଏ ଯୋଗାଯୋଗ କଲେ ମୁଁ ସେଇଟା କେଉଁଠିକି ଗଲା ଜାଣିପାରନ୍ତି ତେଣୁ ଆପଣ ଟିକିଏ ତାର ତଦନ୍ତ କରନ୍ତୁ ଦୁଇଟା ଜିନିଷ ଆସିଲା ଗୋଟିଏ ଜିନିଷ ଆସିଲାନି ହେଲେ ଗୋଟିଏ ଜିନିଷ ଅଲଗା ଆଡ୍ରେସରେ ଗଲା କେମତି ତେଣୁ ତାର ଟିକିଏ ଯୋଗାଯୋଗ କରନ୍ତୁ ଆପଣ ଆଉ ମୋତେ କଣ୍ଟାକ୍ଟ ଦେଲେ ମୁଁ ସେଇଟା ଫେରେ କେମିତି ସେଇଠିକୁ ଗଲା ସେହି ଠାରୁ ଯାଇକି ଆଣିବା ବ୍ୟବସ୍ଥା କରିବି ନା ଆପଣ ଆଣିଆ ବ୍ୟବସ୍ଥା କରିବେ ତେଣୁ ଟିକିଏ ଦେଖନ୍ତୁ ଫୋନ ଫାନ କରି ଆହୁରି କେଉଁଟା ଅର୍ଡ଼ର ଥିଲା ସେ ଜାଗାକୁ ପଳେଇଲା ନା କ'ଣ ଟିକିଏ ଦେଖନ୍ତୁ ଆପଣ